ଅନଲାଇନ୍ ଟେକ୍ନୋଲୋଜି ଦ୍ୱାରା ଦ୍ୱାରା ନୃତ୍ୟ ଗୀତ ସବୁ ଶିଖିକି ମଧ୍ୟ ନାଚ ଗୀତ କରୁଛନ୍ତି ଲୋକେ ମୁଁ ଅନଲାଇନ୍ ମାଧ୍ୟମରେ ବହୁତ କିଛି ଜାଣିବାକୁ ପାଉଛନ୍ତି ଆହୁରି ସେଠି ମଧ୍ୟ ଅନଲାଇନ ସାହାଯ୍ୟରେ ହିଁ ସବୁ ହେଇପାରୁଛିି ଆଜିକାଲି ଡେଟକାରେ ହେଇପାରୁଛି ଆଉ ଅନ୍ଲାଇନ୍ ସାହାଯ୍ୟରେ ସବୁ ନାଚ ଗୀତ ବିଭିନ୍ନ ପ୍ରକାରର ଶିଖି ରଙ୍ଗମଞ୍ଚ ମଞ୍ଚରେ ଦେଖଉଛନ୍ତି ସେଇ ଗୀତ ବିଭିନ୍ନ ପ୍ରକାର ଗୀତ ହଉ ନୃତ୍ୟ ହଉ ଆଉ କେତେ ପ୍ରକାରର ନୃତ୍ୟ ଥାଏ ସେଠରୁ ଶିଖୁଛନ୍ତି ଓଡ଼ିଶୀ ଆମ ଓଡ଼ିଶାର ଓଡ଼ିଶୀ ନୃତ୍ୟ ଆଉ ବିଭିନ୍ନ ସହରମାନଙ୍କର ବିଭିନ୍ନ ନୃତ୍ୟ ଥାଉଛି ସେଇଟାକୁ ଜାଣିବାକୁ ଟେକ୍ନୋଲୋଜି ସାହାଯ୍ୟରେ ଜାଣିବାକୁ ପାଉଛନ୍ତି ଟେକ୍ନୋଲୋଜି ସାହାଯ୍ୟରେ ଦେଖିପାରୁଛନ୍ତି ତାହା କରୁଛନ୍ତି ଆହୁରି ତାହା ଦ୍ୱାରା ହିଁ ଶିଖିପାରୁଛନ୍ତି ଆଉ ଲୋକମାନେ ମଧ୍ୟ ଟେକ୍ନୋଲୋଜିର ଏତେ ବ୍ୟବହାର ଶିଖିଲେଣି କିି ସେ ଟେକ୍ନୋଲୋଜି ଦ୍ୱାରା ହିଁ ସବୁ ହେଇପାରୁଛି ତାଙ୍କମାନଙ୍କର ନହଲେ ଟେକ୍ନୋଲୋଜି ନଥାନ୍ତା ତ ଆମେ କିଛି ଜାଣିବାକୁ ମଧ୍ୟ ପାଇନଥାନ୍ତୁ ଅଲଗା ଦେଶମାନଙ୍କର କ'ଣ ହେଉଛି କ'ଣ ନାହିଁ ନୃତ୍ୟ ବୋଲି ନାହିଁ ସବୁ ବିଷୟରେ ଟେକ୍ନୋଲୋଜି ସାହାଯ୍ୟରେ ହିଁ ଜାଣିବାକୁ ପାଉଛୁ ଆମେ ନହେଲେ ଆମେ ଜାଣିବାକୁ ପାଇ ନଥାନ୍ତୁ ଟେକ୍ନୋଲୋଜି ଏମିତିକା ଜିନିଷ ଆମେ କେତେ ଦୂର ଥାଇକରି ମଧ୍ୟ ଗୋଟେ ଦେଶରେ କ'ଣ ଚାଲିଛି ତାହା ମଧ୍ୟରେ ମିଷ ଆମେ ଜାଣିପାରିବା ତାହା ମଧ୍ୟରୁ ନୃତ୍ୟ ଗୀତ ସଙ୍ଗୀତ ସବୁ ଆମେ ଟେକ୍ନୋଲୋଜି ସାହାଯ୍ୟରେ ଜାଣିବାକୁ ପାଉଛୁ ଆଉ ଆମେ ସବୁ ଦେଖିପାରୁଛୁ ଗାଁ ଗହଳିମାନଙ୍କରେ ଦେଖି ପାରୁଛନ୍ତି ମଧ୍ୟ ନହଲେ ଆଗରେ ତ ଗାଁ ଗହଳି ଲୋକମାନେ କିଛି ଜାଣିପାରୁନାହାନ୍ତି ସେଇଟା ମଧ୍ୟ ଏବେ ଟେକ୍ନୋଲୋଜି ସାଙ୍ଗେ ତାଙ୍କେମାନେ ବି ଶିକ୍ଷିତ ହେଉଛନ୍ତି ସେ ଟେକ୍ନୋଲୋଜି ସାହାଯ୍ୟରେ କିଛି ଜାଣିପାରୁଛନ୍ତି ଆଉ